ମୁଁ ପ୍ରଥମେ ଯେଉଁ ଟିଭିଟି କିଣିଥିଲି ସେ ଟିଭିଟି ବହୁ ବର୍ଷ ଆଗରୁ କିଣିଥିଲି କିନ୍ତୁ ତା'ର ପରିମାଣ ବହୁତ ଭଲ ଦେଖାଯାଉଛି ତା'ର କୌଣସି ପ୍ରକାର ଖରାପ ଇଏ ବାହାରି ନାହିଁ ସିଏ ଭଲ ଚାଲିଛି ତାଙ୍କର କଲର୍ ବି ସବୁ ଭଲ ଆସୁଛି ସେ ଜିନିଷ ବହୁତ ଭଲ ଭଲ ପଡ଼ିଛି ତ ସେହି ଜିନିଷକୁ ବହୁତ ଏତେ ଦିନ ଧରି ବ୍ୟବହାର କରିବା ଫଳରେ ବି ସେ ଜିନିଷର କୌଣସି ପ୍ରକାର ଅସୁବିଧା କିମ୍ବା ଖରାପ ହେଇନାହିଁ ତ ଏଇ ଜିନିଷ ବହୁତ ଭଲ ଭାବରେ ଆମେ ତାକୁ ନେଇଛୁ ଯେମିତି ନେଇଛୁ ସେ ସେ ଜିନିଷ ଭଲ ବି ମଧ୍ୟ ଅଛି ତ ସେଥିପାଇଁ ଏ ଜିନିଷକୁ ବହୁତ ଭଲ ବି ଲାଗୁଛି ଯାହା ହଉ ବହୁତ ଦିନରୁ କିଣିଥିବା ଫଳରେ ସେ ଥରେ ବି ଖରାପ ହେଇନାହିଁ ସେ ଭଲ ପଡ଼ିଛି ସେଥିପାଇଁ ଭଲ ଲାଗୁଛି